ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଦୁଇହଜାର ପନ୍ଦରରେ ଆରମ୍ଭ ହୋଇଥିଲା ଏହି ଯୋଜନାରେ ହିତାଧିକାରୀ ମାନଙ୍କର କୌଣସି ପ୍ରକାରର ଚାରିଚକିଆ ଯାନବାହାନ ନଥିବ ଏବଂ ଚାଳ ଘର ଥିବ ରାସନ କାର୍ଡ଼ ଥିବ ଏବଂ ହିତାଧିକାରୀ ମାନଙ୍କର କୌଣସି ଲୋକ ସରକାରୀ ଚାକିରିଆ ହୋଇନଥିବେ ଏବଂ କୌଣସି ପକ୍କା ଘର ନଥିବ ଯେଉଁ ପରିବାର ବାର୍ଷିକ ଆୟ ତିନିଲକ୍ଷରୁ ଛଅଲକ୍ଷ ହୋଇଥିବ ସେହିମାନଙ୍କୁ ପ୍ରଧାନମନ୍ତ୍ରୀ ଯୋଜନା ଅନ୍ତର୍ଭୁକ୍ତ କରାଯାଇଥାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ ମାନଙ୍କର ହିତାଧିକାରୀ ଏବଂ ବାର୍ଷିକ ଆୟ ଏକଲକ୍ଷ କୋଡ଼ିଏ ହଜାର ଏବଂ ଗ୍ରାମୀଣ ମାନଙ୍କର ଏକଲକ୍ଷ ତିରିଶ ହଜାର ଟଙ୍କା ମଞ୍ଜୁର କରାଯାଇଥାଏ ଯାହାର ବୟସ ଅଠରରୁ ଉର୍ଦ୍ଧ୍ୱ ହୋଇଥିବ